ଯଦି ଦୁନିଆ ର ଯେ କୌଣସି ସ୍ଥାନକୁ ଯାତ୍ରା କରି ପାରିବି ତେବେ ମୁଁ ପ୍ରଥମେ ମା ବୈଷ୍ଣୋ ଦେବୀଙ୍କ ମନ୍ଦିର ଦେଖିବାକୁ ଚାହିଁବି ଯାହାକି ଜାମ୍ମୁ କାଶ୍ମୀରରେ ଅବସ୍ଥିତ ଜାମ୍ମୁ କାଶ୍ମୀରରେ ଏହି ମନ୍ଦିର ଟି ପାହାଡ଼ ଉପରେ ହୋଇଥିବାରୁ ସେଠାକୁ ଯାତ୍ରୀମାନେ ଚାଲି ଚାଲି ଯାଇଥାନ୍ତି ଘୋଡ଼ାରେ ମଧ୍ୟ କେହି କେହି ଯାଇଥାନ୍ତି କିନ୍ତୁ ଚାଲି ଚାଲି ଯିବା ଦ୍ୱାରା ମା ବୈଷ୍ଣୋ ଦେବୀ ମନ ବାଞ୍ଛା ପୂରଣ କରିଥାନ୍ତି ସେଥିପାଇଁ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାର ମୋର ବହୁତ ଇଚ୍ଛା ଅଛି ତାପରେ ମୁଁ ଶ୍ରୀ ନଗରର ଯା ସେଓ ବଗିଚା ଅଙ୍ଗୁର ବଗିଚା ଦେଖିବାକୁ ମଧ୍ୟ ଚାହୁଁଛି ତା'ପରେ ସେଠାରେ ବହୁତ ବରଫ ମଧ୍ୟ ପଡ଼ିଥାଏ ଯାହାକି ଜାମ୍ମୁ କାଶ୍ମୀରର ସୌନ୍ଦର୍ଯ୍ୟ ଅଟେ ମୁଁ ସେହି ଜାମ୍ମୁ କାଶ୍ମୀର ନା ଶୁଣିଛି ତା'ର କେବେବି ଦେଖିବାକୁ ଯାଇ ନାହିଁ ସେଥିପାଇଁ କି ଏହି ଜାଗାକୁ ମୁଁ ବହୁତ ପସନ୍ଦ କରିଥାଏ ଯିବାର ମଧ୍ୟ ଇଚ୍ଛା ଅଛି